ସାଧାରଣତଃ ଆମ ଗ୍ରାମର ପିଲାମାନେ ସେମାନେ ଖେଳ ଖେଳିବାକୁ ବହୁତ ଆଗରୁ ଭଲ ପାଇଥାନ୍ତି ଆଉ ମୁଁ ମଧ୍ୟ ବହୁତ ଭଲ ଖେଳିଛି ଏବେ ପିଲାମାନେ ଖେଳ ଗୁଡ଼ିକୁ ଖେଳୁ ନାହାଁନ୍ତି କାରଣ ସେମାନେ ଏବେ ମୋବାଇଲ୍ ସବୁ ୟୁଜ୍ କରୁଛନ୍ତି ତା ସହିତ ମୋବାଇଲ୍ ଧରିବା ସହିତ ସେମାନେ ମୋବାଇଲ୍ରେ ଗେମ୍ ଗୁଡ଼ିକୁ ଖେଳନ୍ତି ଫ୍ରି ଫାୟାର୍ ମିନି ମିଲଟାରି ଏହିଭଳି ଅନେକ ପ୍ରକାରର ଆଧୁନିକ ଗେମ୍ ଗୁଡ଼ିକୁ ମୋବାଇଲ୍ରେ ଆସିଲାଣି ସେମାନେ ମୋବାଇଲ୍ ଗେମ୍ ଖେଳିବାରେ ବ୍ୟସ୍ତ ରହିଛନ୍ତି ଏବଂ ତା ସହିତ ସେମାନେ ପୁରୁଣା ଖେଳ ଗୁଡ଼ିକୁ ଭୁଲିବାରେ ଲାଗିଲେଣି ପୁରୁଣା ଖେଳ ଗୁଡ଼ିକ କିତିକିତି ଏବଂ କବାଡ଼ି ଖେଳ କ୍ରିକେଟ ଖେଳ ତା ସହିତ ଅନେକ ଗୁଡ଼ିଏ ଖେଳ ରହିଛି ସେମାନେ ଖେଳିବାକୁ ଭଲ ପାଆନ୍ତି ନାହିଁ ଏବଂ ମୋବାଇଲ୍ ଆସିବା ଦ୍ୱାରା ଲୋକମାନେ ଖେଳରୁ ବହୁତ ଦୂରେଇ ଯାଇଛନ୍ତି ଏବଂ ଖେଳରୁ ଦୂରେଇବା ଦ୍ୱାରା ସେମାନଙ୍କର ଶରୀର ମଧ୍ୟ ବହୁତ ଦୁର୍ବଳ ହୋଇଗଲାଣି କାରଣ ଆଗରୁ ଖେଳ ଖେଳୁଥିଲେ ଲୋକମାନେ ସବୁ ଏକ୍ସରସାଇଜ୍ ହେଉଥିଲା ଏବଂ ମୋବାଇଲ୍ରେ ଖେଳ ଖେଳିବା ଦ୍ୱାରା ଲୋକମାନେ ରୋଗା ହେବାରେ ଲାଗିଲେଣି ଏବଂ ଖେଳର ଉତ୍ସାହିତ କରିବାପାଇଁ ଲୋକମାନେ ଗ୍ରାମରେ ସେମାନଙ୍କୁ ପୂଜା ପଦ୍ଧତି ହେଲେ ସେମାନଙ୍କୁ କ୍ରିକେଟ ଖେଳିବାପାଇଁ ଉତ୍ସାହିତ କରନ୍ତି ତା ସହିତ ଫୁଟବଲ୍ ମଧ୍ୟ ଖେଳିବାକୁ ଉତ୍ସାହିତ କରନ୍ତି ଦେଲେ ସେମାନେ ଖେଳରେ ପ୍ରସନ୍ନ ହୋଇ ମଧ୍ୟ ସ୍କୋପ୍ ମଧ୍ୟ ଦେଇଥାନ୍ତି ସେମାନଙ୍କୁ ଏମିତି ଉତ୍ସାହିତ କଲେ ଲୋକମାନେ ମୋବାଇଲ୍ ଛାଡ଼ି ସେମାନେ ଗେମ୍ ଖେଳିବାକୁ ଭଲ ପାଇଥାନ୍ତି